ଯେମିତିକି ପୁରୀ କୋଣାର୍କ ଏମିତି ଜାଗାକୁ ଯାଇଥାନ୍ତେ ତ ଏପର୍ଯ୍ୟନ୍ତ ଆପଣଙ୍କ ଗାଡ଼ି ପହଞ୍ଚିନି ଆମ ଘର ପାଖରେ ମୋ ସାଙ୍ଗମାନେ ସବୁ ଅପେକ୍ଷା କରିଛନ୍ତି ତ ଆପଣ କେତେବେଳେ ଆସିବେ ଆଉ କେତେ ସମୟ ଲାଗିବ ଏତେ ଡେରି ତ କରିଲେଣି ଆଉ ଟିକେ ଜଲଦି ଆସିପାରିବେ କି ମୋ ସାଙ୍ଗମାନେ ଏଠି ଠିଆ ହୋଇଛନ୍ତି ଯ ଆମେ ପୁରୀ ଗଲେ ଟିକେ ଜଲଦି ବୁଲାବୁଲି କରିକି ଘରକୁ ବି ଜଲଦି ଫେରୁ

ତ ଟିକେ ଜଲଦି ଆସିବାକୁ ଚେଷ୍ଟା କର ତ ଟିକେ ଜଲଦି ଆସିଲେ ଭଲ ହୁଅନ୍ତା

ବାତିଲ୍ କରିଦେବି ଆଉ ଗୋଟେ ଗାଡ଼ି ଆଉ ଗୋଟେ ଗାଡ଼ିକୁ ମଗେଇବି ଆପଣଙ୍କ ସେମିତି ହେବେ ଯଦି ଆପଣ ତ ଆପଣଙ୍କ ପଇସାଟା ବି ମୁଁ କାଟିଦେବି ତୁମ ମାଲିକକୁ କହିକି ତ ଟିକେ ଜଲଦି ଗାଡ଼ି ପଠାନ୍ତୁ ନହେଲେ ଆପଣଙ୍କ ଗାଡ଼ିଟାକୁ ମୁଁ ବାତିଲ୍ କରୁଛି ତ ଟିକେ ଜଲଦି ଆସିଲେ ଭଲ ହୁଅନ୍ତା ତ ଆସିକି ଦିନ ବାରଟା ହେଲାଣି ତ ଆମେ ବୁଲିବାକୁ କେତେବଳେ ଯିବୁ କେତେବଳେ ଘରକୁ ଫେରିବୁ ତ ଟିକେ ଜଲଦି ଦୟା କରିକି ଜଲଦି ଆସନ୍ତୁ